ହଁ ମୁଁ ଗର୍ବ ଅନୁଭବ କରେ ମୋ ଜୀବନର ଗୋଟେ ବଡ଼ କାହାଣୀ ଯେଉଁଟାକି ଗୋଟେ ପୁସ୍ତକରେ ମୁଁ ବାହାର କରିଥିଲି ସେ କାହାଣୀଟି ବହୁତ ପ୍ରଭାବିତ ପଡ଼ିଛି ଲୋକଙ୍କଠାରେ ଆଉ ସେ ବହିଟା ପ୍ରାୟତଃ ବହୁତ ଲୋକ ପଢ଼ି ଅନୁଭବ କରିଛନ୍ତି ସେହି ବହିଟି ମଧ୍ୟ ରାଜ୍ୟସ୍ଥରୀୟ ଜିଲ୍ଲାସ୍ଥରୀୟ ସେଥିରେ ବି ପୁରସ୍କୃତ ହେଇଛି ଆଉ ଭଲ ଭଲ ଲେଖା ହେଇଛି ବୋଲି ଏହାର ଗୋଟେ ସଫଳତା ମୁଁ ପାଇପାରିଛି ଆଉ ଗର୍ବ ଅନୁଭବ ବି କରିପାରୁଛି